ଗ୍ୟାସ୍ରେ ରୋଷେଇ କରିବା ଦ୍ଵାରା ମୋର ଶୀଘ୍ର ରୋଷେଇ କାର୍ଯ୍ୟ ସରିଯାଏ ଏବଂ କିଛି ସମୟ ବଞ୍ଚିଯାଏ ଏବଂ ମୋର ଜାଳେଣୀ ମଧ୍ୟ କମ୍ ଖର୍ଚ୍ଚ ହୁଏ